ଶିକ୍ଷା ହେଉଛି ଜୀବନର ମାନଦଣ୍ଡ ଶିକ୍ଷା ନଥିଲେ ବିକାଶ ହୋଇପାରିବ ନାହିଁ ଯଦି ମହିଳାମାନଙ୍କର ଶିକ୍ଷା ନାହିଁ ତାହେଲେ ଦେଶ ଆହୁରି ପଛାଇ ଯିବ ତେଣୁ ଭାରତ ସରକାର ଏବଂ ଓଡ଼ିଆ ସରକାର ଝିଅମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଓ ନାରୀ ଶିକ୍ଷାକୁ ଅଗ୍ରଗତି କରିବା ପାଇଁ ବିଭିନ୍ନ ଯୋଜନାମାନ ତିଆରିଛନ୍ତି ସେହି ଯୋଜନାମାନଙ୍କ ମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ସାଇକେଲ ବଣ୍ଟନ ଓ କଲେଜ ପଢ଼ୁଥିବା ଝିଅମାନଙ୍କୁ ଲାପଟପ ଦେବା ଭଳି ଯୋଜନାମାନ ରହୁଛି ଯାହା ଫଳରେ ଝିଅମାନେ ପ୍ରୋତ୍ସାହିତ ହୋଇ ପାଠ ପଢ଼ନ୍ତି ମୁଁ ଭାବୁଛି ସରକାରଙ୍କ ଏହି ଭଳି ଯୋଜନା ଝିଅମାନଙ୍କ ଶିକ୍ଷାକୁ ଅଗ୍ରଗତି କରାଏ